ଆମ ସଂସ୍କୃତିରେ ମହିଳାମାନେ ପହିଲି ରଜ ଦିନ ଋତୁସ୍ରାବ ହେଲେ କୌଣସି କାର୍ଯ୍ୟରେ ସହଯୋଗ କରିନଥାନ୍ତି ଏବଂ ଗୋଟିଏ କୋଠରି ମାଧ୍ୟମରେ ଆବଦ୍ଧ ହୋଇ ରହିଥାନ୍ତି କୌଣସି ଖାଇବା ଜିନିଷକୁ ପାନ ନ କରି ରହିଥାନ୍ତି ରଜ ସଂକ୍ରାନ୍ତି ଦିନ ଗାଧୋଇ ନୂଆ ଡ୍ରେସକୁ ପରିଧାନ କରି ବିଭିନ୍ନ କାର୍ଯ୍ୟରେ ଯୋଗଦାନ ଦେଇଥାନ୍ତି ଏହି ରଜ ଉତ୍ସବକୁ ବହୁତ ମଉଜର ସହିତ ପାଳନ କରିଥାନ୍ତି